ଆମ ଗାଁର ବୟସ୍କଲୋକମାନେ ଶଯ୍ୟାଶାୟୀ ହୋଇଯାଉଛନ୍ତି କାରଣ ସେମାନଙ୍କର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ତାଙ୍କର ଦେହର ଶକ୍ତି ମଧ୍ୟ କମିବାରେ ଲାଗିଛି ଯାହା ଦ୍ୱାରା ସେମାନେ କୌଣସି କାର୍ଯ୍ୟ ଭଲ ଭାବରେ କରିପାରୁନାହାନ୍ତି ଏ ବହୁତ କଷ୍ଟ ଅନୁଭବ କରୁଛନ୍ତି ଯାହାର ବୟସ୍କ ଲୋକଙ୍କର ଧର ଯାହାର ଅଧିକ ଦେହ ଖରାପ ହୋଇଗଲା କି ଏ ରୋଗ କୌଣସି ଏକ ମାରାତ୍ମକ ରୋଗରେ ସେମାନେ ପୀଡ଼ିତ ହୋଇଗଲେ ତେଣୁ ସେମାନେ ଘରେ ବିଛଣାରେ ପଡ଼ିଯାଉଛନ୍ତି ତେଣୁ ସେ କୌଣସି କାମ କ'ଣ ନିଜ କାମ ମଧ୍ୟ କରିପାରୁନାହାନ୍ତି ସେଥିପାଇଁ ସେମାନଙ୍କର ଘରର ସଦସ୍ୟମାନେ ତାଙ୍କର ଯତ୍ନ ନେବା ସହିତ ତାଙ୍କର ବହୁତ ଦେଖାଶୁଣା ମଧ୍ୟ କରୁଛନ୍ତି ପରିବାର ଲୋକମାନେ ସେମାନଙ୍କର ବିଭିନ୍ନ କାମ ତାଙ୍କୁ ଯେପରିକି ଗାଧୋଇ ଦେବା ଖାଇବାକୁ ଦେବା ତାଙ୍କ ପୋଷାକ ବଦଳାଇବା ଇତ୍ୟାଦି ଏପରି ଅନେକ ବିଭିନ୍ନ କାର୍ଯ୍ୟ କରିଦେଉଛନ୍ତି କାରଣ ଘରେ ଜଣେ ଲୋକ ଅଛନ୍ତି ତ ତାଙ୍କର କାର୍ଯ୍ୟ ତ କରିବାକୁ ପଡ଼ିବ ନା ସେମାନେ ଯେହେତୁ ନିଜ କାମ କରିପାରିବେନି ତ ସେଥିପାଇଁ ପରିବାର ଲୋକମାନେ ଭଲ ଭାବରେ ଯତ୍ନ ନେଉଛନ୍ତି ଆଜ୍ଞା ଧନ୍ୟବାଦ